ଆମ ରୋଷେଇ ଘରେ ଥିବା ବୈଦୁତିକ ଉପକରଣଗୁଡ଼ିକ ହେଉଛି ଇଂଡ଼କ୍ସନ୍ ଚୂଲା ଆଉ ଗ୍ୟାସ୍ ସିଲିଣ୍ଡର୍ ଏଭଳି ହିଟର୍ ଅନେକ ବୈଦୁତିକ ଉପକରଣ ଦେଖିବାକୁ ମିଳୁଅଛି ମିଳୁଅଛି ଆଗରୁ ଆଗକାଳରେ ଲୋକମାନେ ବହୁତ ହଇରାଣ ହେଉଥିଲେ କାରଣ ଏବେ ଯୁଗ ଭଳିଆ ଗ୍ୟାସ୍ ସିଲିଣ୍ଡର୍ କି ଇଂଡ଼କ୍ସନ୍ ଚୂଲା କିଛି ବି ବୈଦୁତିକ ଉପକରଣ ରୋଷେଇ ଶାଳରେ ଦେଖିବାକୁ ମିଳୁନଥିଲା ଲୋକମାନେ କୁଟା ପତ୍ର ଶୁଖିଲା ପତ୍ର କୁଟା ଜାଳ ଇତ୍ୟାଦି ଘଷି କାଠ ଇତ୍ୟାଦି ଉପକରଣ ଜାଳି ରୋଷେଇ କରୁଥିଲେ କିନ୍ତୁ ଏବେ ବୈଜ୍ଞାନିକ ଯୁଗରେ ଘୋର ପରିବର୍ତ୍ତନ ଘଟିଛି ଲୋକମାନେ ନିଜେ ନଜାଳି ନଖର ନ ଗୋବର ଘଷିରେ ରୋଷେଇ ନକରି ଇଂଡ଼କ୍ସନ୍ ଚୂଲା ସୋଲା ଚୁଲା ଗ୍ୟାସ୍ ସିଲିଣ୍ଡର୍ରେ ରୋଷେଇ କରୁଛନ୍ତି ବହୁତ ସୁବିଧା ହେଉଛି ବୈଜ୍ଞାନିକ ଯୁଗରେ ଲୋକମାନେ ବହୁତ କଷ୍ଟ କରୁଥିଲେ ଆଗରୁ ରୋଷେଇ କରିବା ପାଇଁ କିନ୍ତୁ ଏବେ ବୈଜ୍ଞାନିକ ଯୁଗରେ ଘୋର ପରିବର୍ତ୍ତନ ଘଟି ଲୋକମାନଙ୍କର ସୁବିଧା ହେଉଅଛି ଲୋକମାନେ ସ୍ତ୍ରୀ ଲୋକମାନେ ଆଗରୁ ବାଟଣ ବାଟୁଥିଲେ ଶିଳରେ ପଥର ଶିଳରେ ବାଟଣ ବାଟୁଥିଲେ କିମ୍ବା ଚାଉଳ ବାଟି ପିଠା ମଧ୍ୟ କରୁଥିଲେ ବହୁତ ଯନ୍ତ୍ରଣା ଦାୟକ ଏହା କିନ୍ତୁ ଏବେ ବୈଜ୍ଞାନିକ ଯୁଗରେ ଗ୍ରାଇଣ୍ଡର୍ ଭଳି ମିକ୍ସଚର୍ ଗ୍ରାଇଣ୍ଡର୍ ଇତ୍ୟାଦି ବାହାରି ଲୋକମାନଙ୍କୁ ବହୁତ ସୁବିଧା କରାଉଅଛି ଏବେ ଲୋକମାନେ ଆଗ ଭଳି ଆଉ ପରିଶ୍ରମ କରୁନାହାନ୍ତି କି ଆଗରୁ ପରିଶ୍ରମ କରି ଲୋକ ବେମାରରେ ପୀଡ଼ିତ ହେଉଥିଲେ କିନ୍ତୁ ବୈଜ୍ଞାନିକ ବିଜ୍ଞାନର ଘୋର ପରିବର୍ତ୍ତନ ଘଟି ଲୋକମାନଙ୍କୁ ଆରାମରେ ରୋଷେଇ କରି ଖାଉଛନ୍ତି ଗ୍ୟାସ୍ ସିଲିଣ୍ଡର୍ରେ ବହୁତ ଉପକୃତ ହେଉଅଛନ୍ତି ଲୋକମାନେ ବିଜ୍ଞାନ ଯୁଗରେ ବହୁତ ପରିବର୍ତ୍ତନ ଘଟି ସେମାନେ ସୁବିଧା ସୁଯୋଗ ଉପଭୋଗ କରୁଅଛନ୍ତି ସେମାନେ ଏବେ ବହୁତ ଉପକୃତ ହେଉଅଛନ୍ତି ଆଗରୁ ବହୁତ କଷ୍ଟ ସହି ଚୂଲିରେ ରୋଷେଇ କରୁଥିଲେ କଳା ହୋଇକି କଳା ମୁହଁରେ ବୋଳି ପାଉଁଶ ପୁଣି କାଠ କାଠ ଘଷି ତିଆରି କରି ବାରିରେ ରୋଷେଇ କରୁଥିଲେ ତଥାପି ବଡ଼ ପରିବାରରେ ମଧ୍ୟ ଶିଳରେ ବାଟଣ ବାଟିବାକୁ ପଡ଼ୁଥିଲା ସ ପରିବାର ପାଇଁ ପିଠା କରିବାକୁ ପଡ଼ୁଥିଲା କିନ୍ତୁ ଏବେ କିଛି ସବୁରେ ବହୁତ ପରିବର୍ତ୍ତନ ଘଟି ଲୋକମାନେ ବହୁତ ସୁବିଧା ସୁଯୋଗ ଉପଭୋଗ କରୁଅଛନ୍ତି